ଆମେ ଯେଉଁ ଅଞ୍ଚଳରେ ବାସ କରୁ ସେ ଅଞ୍ଚଳଟି ସାଧାରଣତଃ ଗ୍ରାମାଞ୍ଚଳ ଏହି ଗ୍ରାମାଞ୍ଚଳର ବାବାସିନ୍ଦାମାନେ ପରିବହନ ଏବଂ ବିଭିନ୍ନ ଜାଗାକୁ ଯିବା ଆସିବା କରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଆଉ ଏହି ଯେଉଁ ଯାତ୍ରା କରନ୍ତି ଯେଉଁ ଯିବା ଆସିବା କରନ୍ତି ସେଥିପାଇଁ ରାସ୍ତାର ଉନ୍ନତିକରଣ ସହିତ ବିଭିନ୍ନ ପ୍ରକାର ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ମୋଟର ଯାନର ମୋଟର ଯାନର ସୁବିଧା ସୁଯୋଗ ରହିବା ଆବଶ୍ୟକ ଯେମିତିକି ଓଡ଼ିଶାରେ ବର୍ତ୍ତମାନ ଓଡ଼ିଶା ସରକାର ଲକ୍ଷ୍ମୀ ଯୋଜାନାରେ ବିଭିନ୍ନ ବ୍ଲକକୁ ବିଭିନ୍ନ ପଞ୍ଚାୟତକୁ ଏହି ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଇଛନ୍ତି ଆଉ ସେହି ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିବା ଫଳରେ ଲୋକମାନଙ୍କର ବିଭିନ୍ନ ପ୍ରକାର ଅସୁବିଧା ଅସୁବିଧା ବା ସମସ୍ୟାକୁ ଦୂର କରଯାଇ ପାରିଛି ଆଉ ଏହିଟା ଏକ ଭଲ ପଦକ୍ଷେପ ବୋଲି ଲୋକମାନେ ଭାବୁଛନ୍ତି ସେହିପରି ଯଦି ଏହି ପ୍ରକାର ସମସ୍ୟାର ସମାଧାନ କରିବା ପାଇଁ ପରିବହନ ବ୍ୟବସ୍ଥାରେ ମଧ୍ୟ ଉନ୍ନତି କରିବା ଆବଶ୍ୟକ ଆଉ ଏହି ଯେଉଁ ଏହି ଯେଉଁ ପରିବହନ ବ୍ୟବସ୍ଥାଟି ଗ୍ରାମାଞ୍ଚଳ ଏବଂ ପାହାଡ଼ିଆ ଅଞ୍ଚଳ ଜଙ୍ଗଲ ଅଞ୍ଚଳର ବିଭିନ୍ନ ପଞ୍ଚାୟତକୁ ମଧ୍ୟ ବ୍ୟାପୃତ କରିବା ଆବଶ୍ୟକ